ହଁ ପଚିଶ ପାଞ୍ଚ ଦୁଇ ହଜାର ଅଠର ଛଅ ଦୁଇ ହଜାର ଦଶ ସତେଇଶ ସାତ ଦୁଇ ହଜାର ଏକୋଇଶ ଅଠେଇଶ ଆଠ ଦୁଇ ହଜାର ବାଇଶ ଉଣେଇଶ ଏକ ଦୁଇ ହଜାର ଚବିଶ